ଘରେ ବଗିଚା ଲଗାବା ଦ୍ୱାରା ଆମ୍କେ ଫୁଲ୍ ମିଲିପାର୍ସି ପନିପରିବା ପନିପରିବା ମିଲିପାର୍ସି ଯେନ୍ଟାକି ଆମେ ବିନା ଖର୍ଚ୍ଚନେ ବିନା ମୂଲ୍ୟନେ ଆମେ ପନିପରିବା ଫ୍ରେସ୍ଟା ଖାଇପାର୍ସୁଁ ଅର୍ଗାନିକ୍ ପନିପରିବା ଆମେ ଖାଇପାର୍ସୁଁ ଆମର୍ ଦେହ ଲାଗି ବି ଭଲ୍ ସ୍ୱାସ୍ଥ୍ୟ ଖରାପ୍ ନାଇ ହୁଏ ଆମେ ଯେନ୍ଟା ମାର୍କେଟ୍ରୁ ଆଣୁଛୁଁ ସେଟା ଆମର୍ ଦେହର୍ ଲାଗି ବି କ୍ଷତିକାରକ ହେଲେ ଆମେ ଯେନ୍ଟା ନିଜେ ଘରେ ଚାଷ୍ କରିପାର୍ସୁଁ ସେଟା ଆମର୍ ଲାଗି ଦେହର୍ ଲାଗି ଭଲ୍ ଆମେ ଯଦି ପନିପରିବା ଚାଷ୍ କର୍ମୁ କି ଫଲ୍ ଫୁଲ୍ ଲଗାମୁ ଆମର୍ ଇ ବାୟୁ ବି ଠିକ୍ ରହେସି ଆମ୍କେ ନିଶ୍ୱାସ୍ ପ୍ରଶ୍ୱାସ୍ ନେବାର୍ନେ ଭଲ୍ କାମ୍ ଦେସି